ମୋର ମୁଁ ସବୁବେଳେ ଗୋଟିଏ କାର୍ଯ୍ୟ କରିବା ପୂର୍ବରୁ ମୁଁ ସବୁବେଳେ ମୋ ବାପାର ନିଷ୍ପତ୍ତି ଶୁଣିବାକୁ ଚାହେଁ ମୁଁ ମୋର ଯେଉଁ ବିଷୟରେ ନିଷ୍ପତ୍ତି ନେବାକୁ ଚାହେଁ ପ୍ରଥମେ ମୋ ବାପାକୁ କହିଥାଏ ତୁମେ ତାଙ୍କ ପରେ ଯାଇକି ମୁଁ ନିଷ୍ପତ୍ତି ନେଇଥାଏ ଦିନେ ଏମିତି ହଠାତ୍ ଗୋଟେ ସମୟ ଆସିଲା ଯେଉଁଟାକି ମୁଁ ହଠାତ୍ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ଯେଉଁଟାକି ମୋ ବାପାର ଦେହ ବହୁତ ଅସୁସ୍ଥ ଥିଲା ତେଣୁ ମୁଁ ହଠାତ୍ କିଛି ଭାବି ନପାରି ଗୋଟିେଏ ଆମ୍ବୁଲାନ୍ସକୁ କଲ୍ କଲି ଏବଂ ମୋ ବାପାକୁ ସେଥିରେ ମୁଁ ନେବାକୁ ବାଧ୍ୟ ହେଲି ସେଥିରେ ଯେତେବେଲେ ନେଇଥିଲି ମୁଁ ନିଜେ ନିଷ୍ପତ୍ତି ନେଇଥିଲି କାହାକୁ ନ ପଚାରି ସେଥିପାଇଁ ମୁଁ ମଧ୍ୟ ଡରୁଥିଲି ହେଲେ ଯେତେବେଲେ ମୋ ବାପାର ଦେହ ଟିକେ ଭଲ ହେବାକୁ ଲାଗିଲା ତାଙ୍କର ନିଷ୍ପତ୍ତି ନେଇ ମୁଁ ନିଜକୁ ଶାନ୍ତି ଅନୁଭବ କରେ କାରଣ ମୁଁ ଯେତେବେଳେ ବି କାର୍ଯ୍ୟ କରିବାକୁ ଚାହେଁ ପ୍ରଥମେ ମୋ ବାପାର ନିଷ୍ପତ୍ତି ମୁଁ ନେଇଥାଏ ତାପରେ ମୁଁ ସେହି କାର୍ଯ୍ୟକୁ ତୁଲାଇଥାଏ ତେଣୁ ଯଦି ଗୋଟିଏ କାର୍ଯ୍ୟକୁ କାର୍ଯ୍ୟ କରିବାର ଅଛି ତାହେଲେ ପ୍ରଥମେ ଆପଣଙ୍କର ଘରର ଗୁରୁଜନମାନଙ୍କୁ ପଚାରିବା ଦରକାର ସେମାନଙ୍କର ମତ କ'ଣ ଅଛି ତମର ସେ କାର୍ଯ୍ୟ କରିବା ଉପରେ ତାଙ୍କର ମତ କ'ଣ ଅଛି ତାକୁ ବୁଝିବା ଦରକାର କାରଣ ସେମାନେ ହେଉଛନ୍ତି ଆମର ହର୍ତ୍ତାକର୍ତ୍ତା ସେମାନେ ହେଉଛନ୍ତି ଆମର ପାଳନ କର୍ତ୍ତା ତେଣୁ ଆମେ ପ୍ରଥମେ ତାଙ୍କୁ ବୁଝିବା ଦରକାର ସେମାନଙ୍କର ମତ କ'ଣ ଅଛି ଆମେ ଯେଉଁ କାର୍ଯ୍ୟ କରିବାକୁ ଯାଉଛୁ ସେଇଟା ଭୁଲ ନା ଠିକ୍ ସେଥିପାଇଁ ପ୍ରଥମେ ତାକୁ ବୁଝିବା ବୁଝିବା ଦରକାର ସେଥିପାଇଁ ମୁଁ ମଧ୍ୟ ତାହା କରି ପ୍ରଥମେ ମୋ ବାପାକୁ ପଚାରିଥାଏ ତାଙ୍କ ନିଷ୍ପତ୍ତି ଶୁଣିବା ପରେ ମୁଁ ମୋର ନିଷ୍ପତ୍ତି ନେଇଥାଏ ତେଣୁ ହଠାତ୍ ମୁଁ ନିଷ୍ପତ୍ତି ନେଲି ଏମିତି ଗୋଟେ ସମୟ ଆସିଲା ସେଥିପାଇଁ ମୁଁ ହଠତ୍ ନିଜେ କାହାକୁ କହି ନପାରେ ନିଜେ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ସେଥିରେ କୌଣସି କ୍ଷତି ହେବ କି ଲାଭ ହେବ ମୁଁ ଜାଣିନଥିଲି ହଠାତ୍ ନିଷ୍ପତ୍ତି ନେଲି ଆଉ ପରେ ମୁଁ ଜାଣିଲି ଯେ ମୁଁ ଯାହା ବିି ନିଷ୍ପତ୍ତି ନେଇଛି ସେଇଟା ଭୁଲ ନିଷ୍ପତ୍ତି ନେଇନାହିଁ ମୁଁ ଯଏ ଯାହା ନିଷ୍ପତ୍ତି ନେଇଛି ସେଇଟା ଠିକ୍ ଅୋଟେ ସେ ଜାଣିକି ମୋ ମନ ଖୁସି ହେଲା ଏବଂ ମୁଁ ଟିକେ ଜାଣିପାରିଲି ମୁଁ ମଧ୍ୟ ନିଷ୍ପତ୍ତି ନେବାର ଜାଣିସାରିଲି ହେଲେ ମଧ୍ୟ ଆମର ଗୁରୁଜନଙ୍କୁ ପରିବାରର ମୁଖ୍ୟଙ୍କୁ ପଚାରିକି ନିଷ୍ପତ୍ତି ନେବା ଦରକାର